ହ୍ୟାଲୋ

ଆଜ୍ଞା ମୁଁ ସୁଜିତ୍ କହୁଥିଲି ଆଜ୍ଞା ପୋଟଳ କିଲୋ କେତେ ଅଛି ଆଜ୍ଞା

ନାଇଁ ଟିକେ ଅଧିକା ଦରକାର ଥିଲା ତ ଦୁଇ କୁଇଣ୍ଟାଲ୍ ନେଇଥାନ୍ତି ତ ଟିକେ କମ୍ ହେବ ନା ରେଟ୍ ହଁ ଆଉ ଗୋଟେ ଆଉ ରହିଲା ଆମର ଆଳୁର କିଲୋ କେତେ ଅଛି ଆଜ୍ଞା ଆଳୁ ବି ଗୋଟେ କୁଇଣ୍ଟାଲ୍ ଦରକାର ଥିଲା ଆଉ ଓହୋ ଆଉ ଟିକେ କମ୍ କରନ୍ତୁ ପୋଟଳର ରେଟ୍ ଓହୋ

ଫୁଲ କୋବିର ରେଟ୍ କେତେ ଅଛି ଆଜ୍ଞା ପଇଁତିରିଶ ଟଙ୍କା ଅଛି ହଉ ପଚାଶ କେ ଜି ନେଲେ କେତେ ଲଗାଇବେ ରେଟ୍

ଆଉ ପିଆଜର

ନେବି ଚାଳିଶ କେ ଜି ଓହୋ ହେଲେ ଆମର ଟିକେ ହିସାବ କରି କୁହନ୍ତୁ ଆମର ପ ଦୁଇ କୁଇଣ୍ଟାଲ୍ ପୋଟଳ ଆଉ ରହିଲା ଆମର ଆଳୁ ଆଳୁ ଗୋଟେ ଏମିତି ଚାଳିଶ ପଚାଶ କେ ଜି ଫୁଲକୋବି ଗୋଟେ ଚାଳିଶ କେ ଜି ପିଆଜ ଗୋଟେ ଚାଳିଶ କେ ଜି ସବୁ କରି ରଖନ୍ତୁ କେତେବେଳେ ଆସିବେ ଆଜ୍ଞା ନେବାକୁ ଆପଣଙ୍କର ସେଇଠି ଗାଡ଼ି ଅଛି ନାଁ ଗାଡ଼ି

ଠିକ୍ ଅଛି ମୁଁ ଲିଷ୍ଟ୍ଟା ବନାଇବି ଆପଣ ଲାଇନ୍ରେ ରୁହନ୍ତୁ ମୁଁ ଲିଷ୍ଟଟା ବନାଉଛି ହ୍ୟାଲୋ

ଟମାଟୋ କେତେ ଅଛି ଆଜ୍ଞା ଟମାଟୋ ବାଇଗଣ

ଗାଜର ଗାଜର ମିଳିବ ନା ଓହୋ ଗାଜର କେତେ ଅଛି ରେଟ୍

ଟମାଟୋ ଗୋଟେ ତିରିଶ ପଇଁତିରିଶ କିଲୋ ହେଲେ ହେଇଯିବ

ପଇଁତିରିଶ ପଇଁତିରିଶ କେ ଜି

ବାଇଗଣ ଗୋଟେ ଚାଳିଶ କେ ଜି ଗାଜର ଗାଜର ଗାଜର ଗୋଟେ ଷାଠିଏ କେ ଜି ହ୍ୟାଲୋ ହଉ ଠିକ୍ ଅଛି ଆପଣ ଇଏ କରି ରଖନ୍ତୁ ମୁଁ ଆସୁଛି ଧନ୍ୟବାଦ୍